ଟେକ୍ନୋଲୋଜିର ପରିବର୍ତ୍ତନ ଆଧୁନିକ ଯୁଗରେ ଏକ ମୁଖ୍ୟତଃ ପରିବର୍ତ୍ତନ ଯାହାବି ଆମେ ଆଗରୁ ଯାଉ ଆଜିକୁ ଦଶ ବର୍ଷ ପୂର୍ବୀ ଯାହା ଥିଲା ଯେ ଆମେ ଚିଠିପତ୍ର ମାଧ୍ୟମରେ ଆମେ ଜଣଙ୍କୁ ଚିଠି ଦେଉଥିଲୁ ସିଏ ଦୁଇ ଚାରି ଦିନ ଗଲା ପରେ ଯାଇକରି ସେଇଠି ଚିଠି ସିଏ ପାଉଥିଲା କିନ୍ତୁ ଏବେର ଟେକ୍ନୋଲୋଜି ଯୁଗରେ ଆମେ ଗୋଟିଏ ସେକେଣ୍ଡ୍ରେ ଯଦି ଆମେ ଫୋନ୍ ଲଗାଇଦବା ତାହେଲେ ସିଏ ଟେକ୍ନୋଲୋଜି ମିଡ଼ିଆରେ ସାଙ୍ଗେ ସାଙ୍ଗେ ଆମେ କଥାବାର୍ତ୍ତା ହୋଇପାରୁଛୁ ଆଉ ଚିଠିର ଆଦାନ ପ୍ରଦାନ ଆଉ କିଛି ରହୁନାହିଁ ଏବଂ ସେହିଭଳିଆ କିଛି ଗୋଟିଏ ରାଜ୍ୟରେ ବନ୍ୟା ବାତ୍ୟା ମରୁଡ଼ି ସମ୍ପ୍ରଦାୟ ଇତ୍ୟାଦି ହେଲା କି ସେ ବିଷୟରେ ଆଧୁନିକ ଟେକ୍ନୋଲୋଜି ବିଷୟରେ ଦୁଇ ଚାରି ଦିନ ଆଗରୁ ଆମେ ସବୁକିଛି ତାର ବାର୍ତ୍ତା ପାଇଯାଉଛୁ ଯେ ଆଜି ଏତିକି ଡେଟ୍ରେ ଆଜି ବନ୍ୟା ହେବ ଏତିକି ଡେଟ୍ରେ ବର୍ଷା ହେବ ଏତିକି ଡେଟ୍ରେ ପବନ ବହିବ ବାତ୍ୟା ହେବ ଏସବୁ କଥା ଯେଉଁ ଆମକୁ ଜଣା ନଥିଲା ଆଜିକୁ ପନ୍ଦର କୋଡ଼ିଏ ବର୍ଷ ତଳେ ସେଗୁଡ଼ିକ ଏବେ ବହୁତ ଶୀଘ୍ର ଆମେ ଟେକ୍ନୋଲୋଜି ମିଡ଼ିଆରେ ଜାଣିପାରୁଛୁ ପାଣିପାଗ କଥା ହେଉ କି ବିଭିନ୍ନ ପ୍ରକାର ବାର୍ତ୍ତା ସଂଚାର କଥା ହେଉ କି ଯେକୌଣସି ବିଷୟରେ ନ୍ୟୁଜ୍ ବିଷୟରେ ହେଉ ଆମେ ଯେଉଁଟା ଆଗରୁ ବହୁତ ଧୀରେ ଧୀରେ ପେପର୍ ମାଧ୍ୟମରେ ପାଉଥିଲେ ଖବରକାଗଜ ମାଧ୍ୟମରେ ଖବର କାଗଜକୁ ଆମେ ଚାହୁଁଥିଲେ ଆସିଲେ ଯାଇକରି ଆମେ ପଡ଼ିବା ସେ ନାହିଁ ବର୍ତ୍ତମାନ ମୋବାଇଲ୍ ଯୁଗ ମୋବାଇଲ୍ ଟେକ୍ନୋଲୋଜି ଟି ଭି ଟେକ୍ନୋଲୋଜି ଏସବୁ ମାଧ୍ୟମରେ ମୋ ସେଠି ନ୍ୟୁଜ୍ ବାହାରିଲା ବେଳକୁ ଆମେ ଏଠି ଦେଖିପାରୁଛୁ ଶୁଣିପାରୁଛୁ ସବୁକିଛି ଆମେ କରିପାରୁଛୁ କିନ୍ତୁ ଆଧୁନିକ ଯୁଗରେ ଏଇ ଟେକ୍ନୋଲୋଜିର ଯେଉଁ ପରିବର୍ତ୍ତନ ହୋଇଛି ଟେକ୍ନୋଲୋଜି ମିଡ଼ିଆ ହୋଇଛି ସେଥିରେ ଆମେ ବହୁତ ସହଜ ସୁନ୍ଦର ଭାବରେ ତାହା ଆମେ ପଢ଼ି ପାରୁଛୁ ବୁଝିପାରୁଛୁ କହି ମଧ୍ୟ ପାରୁଛୁ ଏବଂ ଦେଖି ମଧ୍ୟ ଆମ ଆଖି ପାରୁଛୁ ତେଣୁ ଆଧୁନିକ ଯୁଗର ଟେକ୍ନୋଲୋଜି ବହୁଳ ପରିମାଣରେ ବ୍ୟବହୃତ ଆମର କାର୍ଯ୍ୟ ସମ୍ପାଦନକୁ ବହୁତ ପ୍ରଭାବିତ କରିଛି